ଆମ ମାତୃଭାଷା ହେଉଛି ଓଡ଼ିଆ ସମ୍ବଲପୁରୀ ଯେନ୍ଟାକି ଯଦି ଅଲଗା ସାଇଡ଼ର ଲୋକଟେ ଆସିିକରି ଆମକୁ ମାନେ ହିନ୍ଦୀ ସାଇଡ଼ର ଲୋକଟେ ଆସିଲା ଏଇନ କାମ କଲୁ ବୋଲେ ଆମେ ସମ୍ବଲପୁରୀ କହୁଥିବୁ ସେ ହିନ୍ଦୀ କହୁଥିବା ଲୋକ ନିଅର୍ ଦୁଃଖଟା ଠିକ୍ ସେ ଜଣାଲାଗି ବି ସେ ମୋତେ ବୁଝି ନାଇଁ ପାରେ କି କାମ ବି ଠିକ୍ସେ ହେଇ ନାଇଁ ପାରେ ମନେକର ଧର ଆମେ ଯଦି ହିନ୍ଦୀ ଭାଷାଟା ନାଇଁ ଶିଖଲେ ବି ଆମେ ସମ୍ବଲପୁରିଆ ଲୋକ ଯଦି ଅଲଗା ମାନେ ଷ୍ଟେଟ୍କେ ଗଲୁ ଯଦି ହିନ୍ଦୀ ଭାଷା ଆମର ସରକାରୀ ଭାଷା ହିସାବରେ ସବୁଆଡ଼େ ଚାଲତା ବୋଲେ ଆମେମାନେ ସବେ ସବୁ ରାଜ୍ୟକେ ବୁଲିଗଲେ କି ଟୁରିଜିମ୍ ହିସାବରେ ଗଲେ କି କାମରେ ଗଲେ ସବୁ ଜାଗାରେ ସୁବିଧା ହେଇପାରତା ଆଉ ହିନ୍ଦୀକେ ଏତେ ପ୍ରାଧାନ୍ୟ ଦେବାର୍ କଥା ମୋର୍ ହିସାବରେ ଯେନ୍ଟାକି ଆମର ରାଷ୍ଟ୍ର ଭାଷା ହେ ସେଇ ହିସାବରେ ଯଦି ଆମେ ଇହାଦେ କାଣା ହେଉଛେ ଇଂଲିଶ ସବେ ଇଂଲିଶ ନିହାତି ଜରୁରୀ ଯେନ୍ଟାକି ଆମର ଇଣ୍ଡିଆରେ ଇଂଲିଶରେ ସେଭେଣ୍ଟି ପରସେଣ୍ଟ ପିଲା କମଜୋର ଇଂଲିଶ୍ ଇହାଦେ ଗୋଟେ ଗୋଟେ ଅଫିସ୍ରେ ଯାଉଛେ ଇଂଲିଶରେ ଆପ୍ଲିକେସନ୍ ହେଲେ ଯାଇକି ତାର୍ ବଦଲେ ହିନ୍ଦୀରେ କର କି ନିଜର ଓଡ଼ିଆରେ କର ନିଜର ମାତୃଭାଷା ହିସାବରେ କର ସବୁ ଜାଗାରେ ସହଜ ହେଇପାରତା ଆମକୁ କ'ଣ କି ଏଇଟା ଅସୁବିଧା ହେଉଛେ ଯେନ୍ଟାକି ଇଂଲିଶ କରୁଛନ୍ ହିନ୍ଦୀ ଆଉ ବାହାରକେ ବାହାର ଷ୍ଟେଟମାନଙ୍କୁ ଯଦି ଆମର୍ ହିନ୍ଦୀ ରାଷ୍ଟ୍ରଭାଷା ସବୁଆଡ଼େ ଯଦି ମନା ମାନେ କୁହାଯାତା ବେଲେ ଆମକୁ ମନକୁ ଯିବାର୍ ଆସବାର୍ କେନ୍ କାମ ହେଲା ଅଲଗା ଷ୍ଟେଟ୍ମାନଙ୍କେ କାମ କଲେ ବି ଯେତେ ନ ମାନେ ନୌକରୀ କରୁଛନ୍ ତାଙ୍କୁମାନଙ୍କୁ ସୁବିଧା ହେତା ଆଉ ଓଡ଼ିଆ ଓ ହିନ୍ଦୀ ଦେଖିଲେ ଟିକେ ବରାବର ତ ଅଛେ ପାଖାପାଖି ମିଶିଛି ଏକା